କୋଉଠୁ କୋଉଠିକୁ କହୁଥିଲେ ହଁ କୁହନ୍ତୁ କୋଉଠିକି କୋଉଠିକି ଲଗେଇଥିଲେ ହଁ କୁହନ୍ତୁ

ହଁ ସବୁପ୍ରକାର ସୁବିଧା ଅଛି

ଆପଣ କୋଉଥିପାଇଁ ଅପରେସନ୍ ହେବେ ହଁ ହଁ କିଏ ହେବେ ଆପଣ ହେବେ କି କାର୍ଡ଼ କାର୍ଡ଼ ଅଛି ନା

ଆଉ କଣ ଡକ୍ୟୁମେଣ୍ଟ ଅଛି କୁହ ହଁ କ୍ଲିନ୍ ଅଛି ଆଉ ହଁ କରେଣ୍ଟ୍ ବି ଅଛି ଆଗୁରୁ ଆଗୁରୁ ଆଉ କୋଉଠି ଯାଇଥିଲି ନା ଆଣିଥିଲେ

ଅଁ ହଁ ଆଉ କେବେ ଆସିବେ କହୁଛନ୍ତି ମଙ୍ଗଳବାରେ ଗୁରୁବାରେ ଏ ପାଞ୍ଚଶହ ଟଙ୍କା ନେଉଛୁ ଆଉ ଆଗରୁ ଟିକେଟ୍ କାଟିବାକୁ ପଡ଼ିବ ନନେ ଦୁଇ ଦିନ ଆଗରୁ ଟିକେଟ୍ କାଟିବେ ଆଉ ତମେ ସେମିତି କାଟିବ ନନେ ହେଉଛି ଆସିବ ନିଜେ ଆସିବେ ଉଁ ଯୋଉ ଏଠି କାର୍ଡ଼ ସୁବିଧା ଅଛି ବି କାର୍ଡ଼ ବି ନେଇକି ଆସିଥିବେ ଆସି ଦେଖେଇଲା ପରେ ଯୋଉ ତାପରେ କଟାହେବ ମଙ୍ଗଳବାର ତ ହେଉଛି ଯଦି ମଙ୍ଗଳବାର ଦିନ ଆସୁନାହାନ୍ତି ସବୁ ଅଛି ତମେ ହେଉଛି ଡକ୍ୟୁମେଣ୍ଟ ସବୁ ନେଇକି ଆସିଥିବ ହେଲଥ୍ କାର୍ଡ଼ର ହେଟା ଆଣିଥିବ ଆଧାର କାର୍ଡ଼ ଆଣିବ ଆଉ ତମର ଯୋଉ ଭୋଟର୍ ପରିଚୟଟା ସେଟା ବି ସୁଦା ନେଇକି ଆସିଥିବ ସାଙ୍ଗରେ ଗୁରୁବାର ବି ଆସି ଗୁରୁବାର ନନେ ଆସ ଡ଼କ୍ଟର ବି ଆସୁଛନ୍ତି ଦିଲ୍ଲୀରୁ ହ୍ୟାଲୋ ହଁ ମୁଁ ଆମେ କରିମୁ ଯେ କିନ୍ତୁ ହଉ ଯୋଉ ଡକ୍ୟୁମେଣ୍ଟ ସବୁ ଧରିକି ଆସିଥିବେ ତମର ଫୋଟୋ ବି ଆଣଥିବେ ଏସା ହଁ ହଁ